ପ୍ରାୟତଃ ଆମ କଳାହାଣ୍ଡି ଜିଲ୍ଲାରେ ସମସ୍ତ ବ୍ୟକ୍ତି ଧାନଚାଷ ଏବଂ ଫସଲ ଉପରେ ନିର୍ଭର କରିଥାଆନ୍ତି ଜମିରେ ଫସଲ ପାଇବା ପରେ ଆମେ ଅବ ଧାନ ଅମଳ କରିବା ପରେ ଆମେ ଧାନ ଅମଳ କରିବା ପରେ ଆମେ ଧାନଗୁଡ଼ିକୁ ସାଇତି କରିକି ଘରେ ରଖିଥାଉ ଏବଂ ଯେତେବେଳେ ଧାନ ଗର୍ଭ ଧରିଥାଏ ସେତେବେଳେ ଆମେ ଗର୍ଭଣା ସଂକ୍ରାନ୍ତି ପାଳନ କରୁ ଏବଂ ବିଲରେ ଯାଉ କରିଥାଉ ଆଉ ମଝିରେ ଚିତଉ ଅମାବାସ୍ୟା ଟାଇମ୍ ସମୟରେ ଆମେ ପିଠା କରି ବିଲରେ ପୋତି ବିଲରେ ଧୂପ କାଠି ପୂଜି ମୁଣ୍ଡିଆ ମାରିଥାଉ ଏହିପରି ଆମେ ଅମଳ ପର୍ବ ପାଳନ କରିଥାଉ